ଆମ ଗାଁ ଉପରବସ୍ତର ବୟସ୍କ ଲୋକମାନେ ଶଯ୍ୟାଶାୟୀ ଯେତେବେଳେ ହୁଅନ୍ତି ମୁଁ ନିଜେ ମଧ୍ୟ ଅନୁଭବ କରିଛି ସେମାନଙ୍କୁ ଦେଖିଛି ବୟସ ଅଧିକ ହୋଇଯାଏ ତାପରେ ଖାଦ୍ୟପେୟ ସେମାନଙ୍କର କମି ଯାଇଥାଏ ପରିବାରର ଯତ୍ନ ଯେଉଁଠି ଯାହାର ଅଭାବ ରହିଥାଏ ସେମାନେ ଯାହାଫଳରେ ଅଧିକ ସେମାନେ ଶଯ୍ୟାରେ ବେଶିଦିନ ପଡ଼ିରହନ୍ତି ଖାଦ୍ୟପେୟ ଠିକ୍ରେ ପା'ନ୍ତିନାହିଁ ଔଷଧ ପତ୍ର ପା'ନ୍ତିନାହିଁ ସେବା ପାଆନ୍ତି ନାହିଁ ତେଣୁ ସେମାନଙ୍କ ଯତ୍ନ ଯେଉଁମାନେ ନେଉଛନ୍ତି ସେମାନେ ଭଲରେ ରହୁଛନ୍ତି

ପିତାମାତା ଗୁରୁଜନଙ୍କ ଯତ୍ନ ନିଅନ୍ତି ସେବା ଶୁଶ୍ରୁଷା କରନ୍ତି ଖାଦ୍ୟପେୟ ଠିକରେ ଦିଅନ୍ତି ତେଣୁ ଅଧିକାଂଶ ଲୋକ ସେଟା ହୁଏ କିନ୍ତୁ ଜଣେ ଦୁଇ ଜଣ ଯେଉଁମାନେ ଅବହେଳିତ ହୁଅନ୍ତି ସେମାନେ ଶଯ୍ୟାଶାୟୀ ହୁଅନ୍ତି କମ୍ ଦିନରେ ମଧ୍ୟ ସେମାନେ ମୃତ୍ୟୁବରଣ କରିଥାନ୍ତି ଯେଉଁମାନେ ଯତ୍ନ ପାଆନ୍ତି ଯେଉଁମାନଙ୍କର ଯତ୍ନ ନିଆଯାଏ ଖାଦ୍ୟପେୟ ଠିକ ଦିଆଯାଏ ସେବା ଶୁଶ୍ରୂଷା କରାଯାଏ ସେମାନେ ଅଧିକ ଦିନ ବଞ୍ଚନ୍ତି ଏବଂ ସେମାନେ ହସଖୁସିରେ ପରିବାରରେ ରହିଥାନ୍ତି